ଫାଷ୍ଟ ଆମେ କିପେଡ଼୍ ଫୋନ୍ ଚଲଉଥିଲୁ କୌଣସି ସୁବିଧା ନଥିଲା ଓନ୍ଲ୍ଲି ଖାଲି ଫୋନ୍ ଯାଉଥିଲା ଆସୁଥିଲା ଏତିକି ଆଉ ଏବେ ସ୍ମାର୍ଟଫୋନ୍ ହେବା ପରେ ସବୁକିଛି ଅଛି ଯେମିତି ଫେସ୍ବୁକ୍ ୟୁଟ୍ୟୁବ୍ ଇନଷ୍ଟାଗ୍ରାମ୍ ସବୁ କିଛି ଅଛି ଚଲାଇବା ପାଇଁ ଟାଇମପାସ୍ ହେଉଛି ଆଉ ଆଗ କିପେଡ଼୍ରେ କିଛି ନଥିଲା ଓନ୍ଲ୍ଲି ଖାଲି ଫୋନ୍ରେ କଥା ହେବା ଛଡ଼ା ଆଉ କିଛି ନଥିଲା ଏବେ ସବୁ କିଛି ଅଛି ସ୍ମାର୍ଟଫୋନ୍ରେ ଚଲାଇବା ବି ବହୁତ ମଜା ଆଉ ବହୁତ ଟାଇମପାସ୍ବି ହେଇଯାଉଛି ସବୁ କିଛି ଅଛି ଫୋନ୍ ଅଛି ୱାଟସ୍ଆପ୍ ଅଛି ଆମେ ୟୁଟ୍ୟୁବ୍ ଅଛି ୟୁଟ୍ୟୁବ୍ରେ କେତେ ଗୁଡ଼ିଏ ଭିଡ଼ିଓ ଯେତେବେଳେ ଟିକେ ବସିଥାଉ ଭିଡ଼ିଓ ବି ଦେଖୁଥାଉ ଫେସ୍ବୁକ୍ ବି ଚଲାଇ ଥାଉ ବହୁତ ସୁବିଧା ଅଛି ଏବେ ସେଥିପାଇଁ ଆଗଠୁ ଏଇ ଫୋନ୍ ବହୁତ ଭଲ ଭଲ ଲାଗୁଛି ଭଲ ଚାଲୁଛି ନେଟ୍ ବି ହଉଛି ନେଟ୍ ଦ୍ୱାରା ସବୁ କିିଛି ଚଳୁଛି ଆଉ କିପ୍ୟାଡ଼୍ରେ ଏମିତି ନଥିଲା ଆଉ ଏବେ ସ୍ମାର୍ଟଫୋନ୍ ହେଇକି ସବୁ ଅଛି ଆଉ କୌଣସି ପ୍ରୋବ୍ଲେମ୍ ହୁଏ ନାହିଁ ସବୁ କିିଛି ଅଛି